ଆଉ ବିଭିନ୍ନ ପ୍ରକାର ଭାଷା ଅଛି ଯେଉଁଟାକୁ ଆମେ ନିଜର କଥା କହିବାରେ ଆମେ ଲଗେଇଥାଉ ସେ ସବୁ ଭାଷା ଗୁଡ଼ିକ ତ ଓଡ଼ିଆ ଭାଷା ଟା ଧୀରେ ଧୀରେ ଲୋପ ପାଇଗଲାଣି ଯଦି ଓଡ଼ିଆ ଭାଷାକୁ ଆଉ ଟିକିଏ ପ୍ରାଧାନ୍ୟ ଦିଆଯିବ ତା'ହେଲେ ଓଡ଼ିଆ ଭାଷାଟା ସମସ୍ତେ ଜାଣିପାରିବେ ସମସ୍ତେ ଶିଖିପାରିବେ ଆଉ ସମସ୍ତେ ବୁଝି ମଧ୍ୟ ପାରିବେ